ମୁଁ ଗୋଟେ କଣ୍ଡିସନର ଆଣିଥିଲି ଡୋଭ କଣ୍ଡିସନର ସେଇଟା ମୋ ମୁଣ୍ଡକୁ କାମ ଦେଲାନି ମୋ ସବୁ ଚୁଟି ଝଡ଼ିଗଲା ମୋତେ ବହୁତ ଅସୁବିଧା ହେଇଗଲା ମୋ ଚୁଟି ସବୁ ଫାଟିଗଲା କିଛି ଭଲ ହେଲାନି ମୋ ଚୁଟି ସବୁ ଝଡ଼ିଯାଉଛି ସେ କଣ୍ଡିସନ୍ କଣ୍ଡିସନର ଦ୍ଵାରା ସେ କଣ୍ଡିସନରକୁ ମୁଁ